ଜୀବନରେ ମୁଁ ଅଧିକ ଗୁରୁତ୍ୱ ମୋ କାର୍ଯ୍ୟରେ ମୁଁ ଦେଇଥାଏ ଯେତେବେଳେ ମୋ ନିଜ କାର୍ଯ୍ୟାଳୟକୁ ମୁଁ ଆସେ ସେତେବେଳେ କାର୍ଯ୍ୟାଳୟରେ ଥିବା ପ୍ରତ୍ୟେକ ଗୃହର ପ୍ରତ୍ୟେକ ନିର୍ମଳ ରୂପେ ତାକୁ ପରିଷ୍କାର ପରିଚ୍ଛନ୍ନତା ମୁଁ ରଖେ ଏବଂ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଜଣଙ୍କ ସହିତ ଭଲରେ ମୁଁ କଥାବାର୍ତ୍ତା ହୋଇ ସେମାନଙ୍କ ସହିତ କାର୍ଯ୍ୟରେ ମୁଁ ସହମତି ରଖେ ଏବଂ କାର୍ଯ୍ୟାଳୟରେ ଥିବା ସମୟରେ ମୁଁ ମୋ ନିଜ ଯାନବାହାନକୁ ପରିଷ୍କାର ପରିଚ୍ଛନ୍ନତା ରୂପେ ମୁଁ ତାକୁ ନିର୍ମଳ କରିଥାଏ ଯଦି ଯେକୌଣସି ଯାଗାକୁ କୌଣସି ବଡ଼ ସାର୍ ଯଦି ଯାଆନ୍ତି ତାହେଲେ ମୁଁ ତାଙ୍କୁ ନିରାପଦରେ ନେଇକି ଯିବା ଦାୟିତ୍ୱ ହେଉଛି ମୋର ଏବଂ ପୁଣି ତାଙ୍କୁ ନିରାପଦରେ ପୁଣି କାର୍ଯ୍ୟାଳୟକୁ ଆଣିବା ଦାୟିତ୍ୱ ମଧ୍ୟ ମୋର ଏବଂ ବାହାରେ ଯେତିକି ସବୁ ଅସହାୟ ବୃଦ୍ଧା ଲୋକ ଅଛନ୍ତି ସେମାନଙ୍କର ଭଲରେ କିପରି ଦାୟିତ୍ୱ ନେବି ତାହା ମୋର ଯେତେ ସମ୍ଭବ ମୁଁ ସେମାନଙ୍କୁ ସାହାଯ୍ୟ କରିଥାଏ ଏବଂ ଘରକୁ ଗଲାପରେ ଘରେ ବାପାଙ୍କର କୌଣସି ଅସୁବିଧା ହେଲା କି ମାଆଙ୍କର କୌଣସି ସୁବିଧା ହେଲା ତାହା ମଧ୍ୟ ମୁଁ ଗୁରୁତ୍ୱ ଦେଇଥାଏ ଏବଂ ସ୍ତ୍ରୀର ପିଲା ଛୁଆର ସମସ୍ତଙ୍କର ଦାୟିତ୍ୱ ଉପରେ ମୁଁ ଅଧିକ ଗୁରୁତ୍ୱ ଦେଇଥାଏ ଯାହାକି ସେମାନଙ୍କୁ ସଦାବେଳେ ସହଯୋଗ କରିବ